କୃଷକ କିମ୍ବା କୁକୁଡ଼ା ରକ୍ଷକମାନେ କିପରି ସୁନିଶ୍ଚିତ କରିପାରିବେ ଯେ ସେମାନଙ୍କ କୁକୁଡ଼ା ସୁସ୍ଥ ଏବଂ ମନୁଷ୍ୟକୁ ପ୍ରଭାବିତ କରୁଥିବା ରୋଗରୁ ମୁକ୍ତ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଟିକାକରଣ ଇତ୍ୟାଦି କୃଷକ କିମ୍ବା କୁକୁଡ଼ା ରକ୍ଷକମାନେ କିପରି ସେମାନଙ୍କୁ ସୁସ୍ଥ ଏବଂ ମନୁଷ୍ୟକୁ ପ୍ରଭାବିତ କରୁଥିବା ରୋଗ କେମିତି ମୁକ୍ତି କରିବ ତାହା ବିଷୟରେ ହେଲେ କୁକୁଡ଼ାମାନଙ୍କୁ ଟିକାକରଣ କରିବା ଉଚିତ୍ ଏବଂ କୁକୁଡ଼ାକୁ କୁକୁଡ଼ା ରକ୍ଷକମାନେ ନିଜ କୁକୁଡ଼ା ରକ୍ଷକମାନେ ସୁନିଶ୍ଚିତ କରିବା ଉଚିତ୍ ଯେ କୁକୁଡ଼ା ପାଳନ କରିବା ସମୟରେ କକୁଡ଼ାକୁ ଟିକାକରଣ କରିବା ଉଚିତ୍ ଏବଂ ମାସ୍କ୍ ପିନ୍ଧିଥିବା ଉଚିତ୍ କୁକୁଡ଼ା ପାଳନ କରିଥିବା ଲୋକ ଯଦି ସ୍ୱାସ୍ଥ୍ୟ ପରୀକ୍ଷା ଟିକାକରଣ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଟିକାକରଣ କରିବା ଉଚିତ୍ ରୋଗରୁ ମୁକ୍ତ ପାଇବାକୁ ହେଲେ